ଖଣ୍ଡ ବାକ୍ୟ ଯେପରିକି ସେ ଯାଉଛି ମୁଁ ରୋଷେଇ କରୁଛି ସେମିତିକା ଆମର ମାତୃଭାଷା ହେଉଛି ଆମର ଭବିଷ୍ୟତ କାହିଁକି ଆମେ ଆମେ ଯେଉଁ ଜାଗାରେ ଯାଉଛୁ ସେଇ ଜାଗାରେ ଓଡ଼ିଆ ଭାଷା ହିଁ ବ୍ୟବହାର କରୁଛୁ ଫାଷ୍ଟ୍ ଆମର ଓଡ଼ିଆ କଥା ହିଁ ଦରକାର ଯେଉଁ ଜାଗାରେ ଯାଉଛୁ ଯେତେ ଦୂରରେ ଯାଉଛୁ ବି ସେ ସେ ଜାଗାରେ ବି ଓଡ଼ିଆ ଭାଷା ହିଁ କଥା ହେଇପାରିବୁ କାରଣ ହିନ୍ଦୀ ହିନ୍ଦୀ ଇଂଲିଶ୍ ସବୁ ଜାଗାରେ ହୁଏନି ଓଡ଼ିଆ ଭାଷା ହିଁ ଆମର ମାତୃଭାଷା ସେହିପରି ଆମର ଭବିଷ୍ୟତ ହିଁ ଓଡ଼ିଆ ଆମେ ଭବିଷ୍ୟତରେ ଓଡ଼ିଆ ହିଁ ସବୁକିଛି କହିପାରିବୁ ଓଡ଼ିଆ ଭାଷା ହେଉଛି ଆମର ସବୁକିଛି ଆମେ ଭବିଷ୍ୟତରେ ସମସ୍ତଙ୍କୁ ଶିଖାଇ ପାରିବୁ ଆମର ଓଡ଼ିଆ ଭାଷା ଆମେ ଆମେ ନିଜେ ଜାଣିଛୁ ନିଜେ କହି ପାରୁଛୁ ସେତିକିଁ ଆମେ ବହୁତ ଖୁସି ଆମର ଭବିଷ୍ୟତରେ ହିଁ ଆମେ ଓଡ଼ିଆ କଥା କହିବୁ କହିବୁ ସମସ୍ତଙ୍କୁ ଶିଖାଇ ପାରିବୁ ଆମର ସେଇଟା ହିଁ ଲକ୍ଷ୍ୟ